ହଁ ହଁ କୁହନ୍ତୁ କିଏ କହୁଥିଲେ ହଁ ହଁ କୁହନ୍ତୁ ପ୍ରଧାନ ବାବୁ କୁହନ୍ତୁ ହଁ ହଁ ହଉ କ'ଣ ଜିନିଷପତ୍ର ଲୋଡ଼ା କୁହନ୍ତୁ ହଁ ଆଉ ହଁ ଆଉ ଅଲଟ୍ରାଟେକ୍ ସିମେଣ୍ଟ ଅଛି ତିନିଶହ ଷାଠିଏ ଅଛି ଆଉ ତାର ସୁପର୍ଟା ଅଛି ତିନିଶହ ସତୁରି ହଁ ଆଉ କେଉଁଟା ନେବେ କହିଲେ ତାକୁ ନିଜେ ଗାଡ଼ି ଆଣିକି ନେବେ କି କେଉଁଥିରେ ନେବେ ସେଇଟା କହିଲେ ତାର ବ୍ୟବସ୍ଥା କରାଯିବ ଆଉ ନାଇଁ ନାଇଁ ରେଟ୍ କାଟିଲେ କମ୍ପାନୀ ସବୁ ଯାହା ରେଟ୍ ଦେଇଛି ସିନା ତାକୁ ଧରିକିରି ଆମେ ଦେବୁନା ରେଟ୍ ଆଉ କ'ଣ ଆମେ କାଟିଲେ ହବକି ମାର୍କେଟରେ ଆମ ଆମ ଉପରେ କମ୍ପ୍ଲେନ୍ ପଳେଇ ଆସିବ ଭଲ ଜିନିଷ ଦିଆ ହବ ଇଣ୍ଡିଆର ନମ୍ବର ୱାନ୍ ସିମେଣ୍ଟ ହେଉଛି ଅଲ୍ଟ୍ରାଟେକ୍ ସିମେଣ୍ଟ ନମ୍ବର ୱାନ୍ ସିମେଣ୍ଟ ଆପଣ ଆପଣ ଆସିକିରି ମଧ୍ୟ ଦେଖିକିରି ମଧ୍ୟ ନେଇପାରିବେ

ଆଉ ସେ ଯାହା ନେବେ ଆଉ ଆଉ ଲେବର ଲେବର ଚାର୍ଜ ଲେବର ନିଜେ ଲୋଡ଼ କରିବେ ବୋଲେ ତୁମକୁ ସୁବିଧା ପଡ଼ିବ ଆଉ ନିଜେ ଲେବର ଦ୍ୱାରା ଲୋଡ଼ କରିବେ ବୋଲେ ମଧ୍ୟ ଆଉ ତୁମକୁ ମଧ୍ୟ ଲେବର ପଇସା ମଧ୍ୟ ଦେବାକୁ ପଡ଼ିବ ହଁ କେତେ କେତେ କହିଲ ଦେବି ସିମେଣ୍ଟ ହଁ ହଉ ଆସନ୍ତୁ ଆସିଲେ କଥା ହେବା ତାଙ୍କୁ ଧରିକି ମଧ୍ୟ ଆଉ ଦେବା ଆଉ ହଁ ହଁ ହଉ ଆସନ୍ତୁ ଆସିଲେ କଥାବାର୍ତ୍ତା ହେବା ଆସିକିରି ହଁ